ଆଗର୍ କାଲେ ଆମର୍ ଏତେ ଉପକରଣ ଆମେ ଥାଇ କି କାମ୍ କୁ ଇଟା ରୋଷେଇ କରାଇ ସବୁ ଗୁଡ଼ାକ ନ ରଖୁ ଥାଇଁ ଈହା ଚିନି ପୁରୁଣା ହେଲା ନ ସବୁ ଜିନିଷ୍ ଗୁଡ଼ାକ ସମସ୍ତଙ୍କର ହେଲା ନ ଆର୍ ସେ ଜିନିଷ୍ ଥି ଆମେ ବ୍ୟବହାର୍ କରି କରି ଚଲୁଛୁଁ ଆଗର୍ କାଲେ ଆମର୍ ଏତେ ଉପକରଣ ଆମେ ଥାଇ କି କାମ୍ କୁ ଇଟା ରୋଷେଇ କରାଇ ସବୁ ଗୁଡ଼ାକ ନ ରଖୁ ଥାଇଁ ଈହା ଚିନି ପୁରୁଣା ହେଲା ନ ସବୁ ଜିନିଷ୍ ଗୁଡ଼ାକ ସମସ୍ତଙ୍କର ହେଲା ନ ଆର୍ ସେ ଜିନିଷ୍ ଥି ଆମେ ବ୍ୟବହାର୍ କରି କରି ଚଲୁଛୁଁ ଆଉ ମିକ୍ସଚର୍ ଗ୍ରାଇଣ୍ଡର୍ ନ ମସଲା ବାଟ୍ମୁଁ ତାର୍ ପରେ ଚାଉଲ୍ ବାଟ୍ମୁଁ ବିରି ବାଟ୍ମୁଁ ଆଉରୁ ସବୁ କର୍ମୁଁ ଆଉ ଗ୍ୟାସ୍ ସିଲିଣ୍ଡର୍ ନ ଜଲ୍ଦି ଜଲ୍ଦି ରନ୍ଧା ବଢ଼ା କରି କରି ସବୁ କାମ୍ ହେଇପାର୍ସି ଜଲ୍ଦି ଆଉ ସେଥିର୍ ଲାଗି ବୋଲି କରି ଏହା ଚିନି ସେ ସବୁ ଥି ଭଲ୍ ସୁବିଧା ଦଉଛି ଆଉ ଓଭନ୍ ଥି ଆମେ କେକ୍ ବନାସୁଁ ଆଉ ଓଭନ୍ ଲାଇନ୍ ଦ୍ଵାରା ହିଁ କେକ୍ ହଉଛି ଆଉ ସେ ଗୁଡ଼ାକ କେ ଈହା ଚିନି ବହୁତ ସହଜ ଥେ ହେଇପାରୁଛି ଆଗର୍ କାଲର୍ ଲୁକେ ପିଠା ବନଉଥିଲେ ଆହା ଚିନି ଯେ ଓଭନ୍ ଥି କେକ୍ ବନଉଛନ୍ ଆଉ ସେ ଗୁଡ଼ାକ ବନାବାର୍ ଲାଗି ଖାଏବାର୍ ଲାଗି ବହୁତ ଟେଷ୍ଟ ଅଛେ ଆଉ ମିକ୍ସଚର୍ ଗ୍ରାଇଣ୍ଡର୍ ନ ଯେତେବେଲେ ଆମେ ଜଲ୍ଦି କଲା ଚାଉଲ୍ ବାଟି କରି ଚକେର୍ ବନେଇ ନେଇ ପାରୁଛନ୍